ମୋତେ କ୍ରିକେଟ୍ ଖେଳ ଭଲ ଲାଗେ ଆଉ ଏଇ ଖେଳ ବିରାଟ କୋହଲି ଖେଳାଳି ମୋତେ ଭଲ ଲାଗନ୍ତି କାରଣ ସେ ଭଲ ବ୍ୟାଟିଂ କରନ୍ତି ଆଉ ସେ ଯେଉଁ କ୍ରିକେଟ ଖେଳ ଖେଳନ୍ତି ସେ ସେଥିରେ ଭଲ ସ୍କୋର୍ ବି କରନ୍ତି ସେ ଯେଉଁ କ୍ରିକେଟ୍ ଖେଳ ଖେଳନ୍ତି ସେଇଥିରେ ପ୍ରଥମ ହୁଅନ୍ତି ଏବଂ ଅନ୍ୟ ଦେଶକୁ ମଧ୍ୟ କ୍ରିକେଟ୍ ଖେଳରେ ମଧ୍ୟ ପରାସ୍ତ କରନ୍ତି ଆଉ ମୁଁ ଯଦି ବିରାଟ କୋହଲି ସହ ମିଳିବି ତେବେ ତାଙ୍କୁ କ୍ରିକେଟ୍ ବିଷୟରେ ପଚାରିବି ଆଉ ମୁଁ ତାଙ୍କୁ ବହୁ ଟିଭିରେ ବି ଦେଖିଥିଲି ମୋବାଇଲ୍ରେ ବି ଦେଖେ ଅନେକ ଲୋକ ମଧ୍ୟ ତାଙ୍କୁ ଦେଖନ୍ତି ଏବଂ ପସନ୍ଦ କରନ୍ତି ମୁଁ ବି ମଧ୍ୟ ପସନ୍ଦ କରେ ତାଙ୍କୁ ମଧ୍ୟ ସମସ୍ତେ ଇଣ୍ଡିଆ ଟପ୍ପର୍ ପ୍ଲେୟାର୍ କ୍ରିକେଟ୍ କହନ୍ତି ଆଉ ତାଙ୍କ ଖେଳ ଦେଖିବାକୁ ସମସ୍ତେ ଆଗ୍ରହୀ ହୋଇଥାନ୍ତି ଆଉ ମୋତେ ବହୁତ ଭଲ ଲାଗେ ତାଙ୍କ ଖେଳ ଦେଖିବା ପାଇଁ